ଆଜିକାଲି ତ ସ୍ଵୟଂସହାୟକ ଗୋଷ୍ଠୀ ଗଠନ କରାଯାଇଛି ଯାହା ମହିଳାମାନଙ୍କୁ ଆଗକୁ ନେବାରେ ବହୁତ ସାହାଯ୍ୟ କରୁଛି ବା ଆଗ୍ରହ ହେଉଛି ସବୁ ମହିଳାମାନଙ୍କୁ କୁହାଯାଉଛି ଯେ ସ୍ଵୟଂସହାୟକ ଗୋଷ୍ଠୀ ଗଠନ କର ଆଉ ନିଜେ ନିଜକୁ ସାହାଯ୍ୟ କର ତ ମହିଳାମାନେ ଆଗକୁ ଯିବାକୁ ଚେଷ୍ଟା କରୁଛନ୍ତି ତାଙ୍କୁ ସବୁବେଳେ ମିଟିଂ କରାହେଉଛି ତାଙ୍କୁ ଏମିତି କର କହିକି ବୁଝାହେଉଛି ତ ସେଥିପାଇଁ ମାଆମାନେ ଆଗକୁ ଯିବା ପାଇଁ ଚାହୁଁଛନ୍ତି ତ ଆମେ ମାଆମାନଙ୍କୁ ବହୁତ ସାହାଯ୍ୟ କରୁଛୁ ଏହି ଏହି ଦିଗରେ ଗଲେ ମାଆମାନେ ଉନ୍ନତି କରିପାରିବେ ବୋଲି ମାଆମାନଙ୍କୁ କହୁଛୁ ତ ଗାଁମାନଙ୍କରେ ଏବେ ସ୍ୱୟଂସହାୟକ ଗୋଷ୍ଠୀ ଘରେ ଘରେ ଗଠନ ଦଶଜଣ ମାଆଙ୍କୁ ନେଇକି ଗଠନ କରାଯାଇଛି ତ ତାଙ୍କୁ ଗଠନ କରିକି ବ୍ୟାଙ୍କ୍ ଆକାଉଣ୍ଟ ଖୋଲା ଯାଇଛି ତା'ପରେ ସେଠି ବ୍ୟାଙ୍କ୍ ଆକାଉଣ୍ଟ ଇଏରେ ମାଆମାନେ ଲୋନ୍ ଉଠାଉଛନ୍ତି ବା ଲେନ୍ ଦେନ୍ ହେଉଛି ତ ତା'ପରେ ଏବେ ସବୁ ଇଏ ଓଏଲ୍ଏମ୍ ଗଠନ କରିଛି ଓଏଲ୍ଏମ୍ ଗଠନ କରିଛନ୍ତି ସେଇଠି କେତୋଟି ଷ୍ଟାଫ୍ମାନଙ୍କୁ ସିଲେକ୍ସନ କରିଛନ୍ତି ଏମ୍ବିକେ କୃଷି ମିତ୍ର ପ୍ରାଣୀ ମିତ୍ର ସିଆର୍ପି ସିଆର୍ପିମାନେ ହିଁ ଏସ୍ଏଚ୍ଜିମାନଙ୍କୁ ଗଠନ କରିକି ତାଙ୍କୁ ଆଗକୁ ନେଉଛନ୍ତି ବା ନିଜେ ଆଗକୁ କେମିତି ବଢ଼ନ୍ତୁ ସେଇଟା ଶିଖାଉଛନ୍ତି ତ ସିଆର୍ପିମାନଙ୍କର ବହୁତ ଭୂମିକା ଅଛି